ପିଏମ୍ ପୋଷଣ ଯୋଜନାଟି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଛି ଏହି ଯୋଜନାରେ ସରକାରୀ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ପାଇଁ ଜାରି ହୋଇଛି ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଏହି ଯୋଜନା ଜାରି ହୋଇଛି ପ୍ରଥମର କିଛି ସରକାରୀ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନାଟି ଲାଗୁରହିଛି ଏହି ଯୋଜନାଟି ଦୁଇ ହଜାର ଏକୋଇଶ ବାଇଶ ରୁ ଆରମ୍ଭ ହୋଇ ଦୁଇ ହଜାର ଛବିଶ ସତେଇଶ ପର୍ଯ୍ୟନ୍ତ ଲାଗୁ ରହିବ ସରକାର ଏଇ ଏଥିପାଇଁ ଏକତିରିଶ ହଜାର ଏକତିରିଶ ହଜାର ଲକ୍ଷେ ଟଙ୍କା ଖର୍ଚ କରିଛନ୍ତି ଜଣେ ମହିଳା ଗର୍ଭବତୀ ହେବାଠାରୁ ପିଲାଟି ଜନ୍ମ ହେବା ପର୍ଯ୍ୟନ୍ତ ଯୋଜନା ଯୋଜନା ରହିଛି ଏହିପରି ବିଭିନ୍ନ ପ୍ରକାରର ଯୋଜନା କେନ୍ଦ୍ର ସରକାର ପିଏମ୍ ପୋଷଣ ପୋଷଣରେ ଲାଗୁ କରିଛନ୍ତି